ଆମେ ଆମ ପରିବାରରେ ବହୁତ ଭଲ ଭାବେ ଧାର୍ମିକ ପର୍ବ ସବୁ ପାଳନ କରୁ ଏଠାରେ ଆମର ରଜ ମକର ଦୁର୍ଗା ପୂଜା ହୋଲି ଓ ବିଭିନ୍ନ ପ୍ରକାରର ଧାର୍ମିକ ପର୍ବ ସବୁ ପାଳନ କରାଯାଏ ବାର ମାସରେ ଆମ୍ଭର ତେର ପର୍ବ ପାଳନ କରାଯାଏ ଆମ୍ଭେ ଏଠାରେ ଯେମିତି କି ଦିପାବଳୀ ପର୍ବକୁ ପାଳନ କରୁ ଏଥିରେ ବହୁତ ପ୍ରକାରର ସାଜସଜା କରାଯାଏ ଯାହାକି ଆମେ ଯେପରିକି କହୁ ରାମ ସେଦିନ ଅଯୋଧ୍ୟା ଫେରିଥିଲେ ତ ସେଇ ଖୁସିରେ ଆମ ପରିବାରରେ ଦୀପ ଜାଳି ସ୍ବାଗତ କରାଯାଏ ଓ ପୂର୍ବ ପିଢ଼ି ମାନଙ୍କୁ ପିଣ୍ଡ ଦିଆଯାଏ ଯେମାନେ କି ମୃତ ସେ ପୂର୍ବ ପିଢ଼ି ର ମୃତ ବ୍ୟକ୍ତି ମାନଙ୍କୁ ପିଣ୍ଡ ପ୍ରଦାନ କରାଯାଏ ମକରରେ ସେମିତି ଭୋଗ ଦିଆଯାଏ ଓ ଆମର ଅମାର ଶାଳାକୁ ଯେଉଁଠି କି ଆମେ ଆମର ଶସ୍ୟକୁ ରଖିଥାଉ ତାହାକୁ ପୂଜା କରାଯାଏ ରଜରେ ଆମର ବହୁତ ଭଲ ଭଲ ପିଠା ମାନ କରାଯାଏ ଯେଉଁ ମାନେ ଅବିବାହିତା ନାରୀ ମାନେ ସାଜ ସଜ୍ୟା ହୁଅନ୍ତି ପାଦ ତାଙ୍କର ଭୂମିରେ ଲାଗେ ନାହିଁ ଓ ବହୁତ ସଜବାଜ ହୁଅନ୍ତି ହେଇ ପାନ ପିଠା ବହୁତ ଭଲ ଭଲ ପିଠା ମାନ କରାଯାଏ ଆଉ ଗୋଟିଏ ପର୍ବ ଆମର ଯେମିତି କି କୁହାଯାଏ ବଉଳ ଅମାବାସ୍ୟା ଯାହାକି ଆମର ଗଛରେ ଆମ୍ବ ଗଛରେ ଆମ୍ବ ବଉଳ ହେବା ପାଇଁ ବଉଳ ପୂଜା କରାଯାଏ ଯେଉଁଥିରେ କି ଆମର କ୍ଷୀର ପିଠା କରାଯାଏ ଓ ମାଣବସା ଓଡ଼ିଶାର ଯାହାକି ବହୁତ ବଡ଼ ପର୍ବ ଆମେ ଲକ୍ଷ୍ମୀଙ୍କୁ ପୂଜା କରୁ ମାଣବସାରେ ଆମେ ଚାର ଟି ଗୁରୁବାର ଲକ୍ଷ୍ମୀଙ୍କୁ ପୂଜା କରୁ ଓ ଲକ୍ଷ୍ମୀଙ୍କର ପୂଜାରେ ବହୁତ ଭଲ ଭଲ ପିଠା ଓ ଝୁଣ୍ଟି କଟାଯାଏ ବହୁତ ଭଳି କି ଭଳି ଝୁଣ୍ଟି କଟାଯାଏ ଯାହାକି ବହୁତ ସୁନ୍ଦର ଲାଗେ ଘରରେ ଚିତା ପକାଯାଏ ବହୁତ ଭଲ ଭାବେ ସଜାଯାଇ ଘରକୁ ଲକ୍ଷ୍ମୀଙ୍କର ପୂଜା କରାଯାଏ ଓ ଦଶହରା ଅଷ୍ଟମୀ ଯାହାକି ଆମେ ଦୁର୍ଗା ପୂଜା ବୋଲି କହୁ ସେଥିରେ ମଧ୍ୟ ବହୁତ ଯାନି ଯେଉଁ ଯାତ୍ରା ହୁଏ ଓ ସେଥିରେ ପୂଜା କରାଯାଏ ଦଶହରାରେ ମଣ୍ଡା ପିଠା ଆଦି ହୁଏ ଓ ବହୁତ ଯାନି ଯାତ୍ରା ମଧ୍ୟ ହୁଏ ନବମୀ ପୂଜା ଅଷ୍ଟମୀ ପୂଜା ସବୁ ହୋଇଥାଏ ଭଳି କି ଭଳି ଆମେ ସବୁ ନୂଆ ଡ୍ରେସ ଆଣୁ ଓ ବହୁତ ବନ୍ଧୁ ବାନ୍ଧବ ମାନଙ୍କୁ ଘରକୁ ନିମନ୍ତ୍ରଣ କରାଯାଏ ଓ ଭଳି କି ଭଳି ପିଠା ମାନ ହୁଏ